ମୁଁ ଗୋଟେ ପ୍ରାଇଭେଟ୍ କମ୍ପାନୀରେ କାମ କରୁଅଛି ଯେଉଁଟାକି ଆମ ଏ ପୁରୀରେ ଅବସ୍ଥିତ ଅଟେ ତ ଆକ୍ଚୁଆଲି ମୁଁ ଛୋଟବେଳୁ ପାଠ ପଢ଼ିଥିଲି ସବୁଠୁ ଭଲ ଜବ୍ କରିବାପାଇଁ ଭଲ ଗଭର୍ଣ୍ଣମେଣ୍ଟ୍ ଜବ୍ ଗୋଟେ ପାଇବାପାଇଁ କିନ୍ତୁ ସେଇଟା ସଫଳ ନ ହେବାରୁ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଏ ଆମ ପୁରୀରେ କାମ କରୁଅଛି ଯେଉଁଟାକି ମୋ କ୍ୟାରିଅର୍ ପାଇଁ ଗୋଟେ ଭଲ କହିବାକୁ ନହେଲେ କିନ୍ତୁ କରିବାକୁ ବାଧ୍ୟ କାରଣ ସେଇଠି ଗୋଟେ ଆମକୁ ଆଗକୁ ଯିବାପାଇଁ ଗୋଟେ ଲକ୍ଷ ମିଳିଯାଉଛି କି ହଁ କାମ କଲେ ଏଇଟା ଆଗକୁ ଗୋଟେ ଭଲ ପ୍ରମୋସନ୍ ହେବ ଯେଉଁଟାକି ଆମ ପାଇଁ ନିହାତି ଆବଶ୍ୟକ ତାହା ସହ ସେଇଟା ଆମ ପାଇଁ ଗୋଟେ ଉଁ ବଡ଼ ନିହାତି ଆବଶ୍ୟକ ଅଟେ କାରଣ ଚାକିରି ବିନା ଘରେ ରହିଲେ କୌଣସି କେହି ପଇସା ଦେବେ ନାହିଁ ଯେଉଁଟାକି ପରିବାର ଚଳେଇବାପାଇଁ ବହୁତ କଷ୍ଟସାଧ୍ୟ ହେଇପାରେ ଆଉ ଏଇଟା ମୁଁ ନେବାର କାରଣ ମୁଖ୍ୟ ହେଉଛି କି ମୁଁ ଗଭର୍ଣ୍ଣମେଣ୍ଟ୍ ଜବ୍ ପାଇଁ ପ୍ରିପାରେସନ୍ ହେଉଥିଲି ଯେହେତୁ ଗଭର୍ଣ୍ଣମେଣ୍ଟ୍ ଚାକିରି ନହେଲା ତ ପ୍ରାଇଭେଟ୍ର ଗୋଟେ ଭଲ ଜବ୍ ମିଳିଲା ସେଇଟାକୁ କରିକି ଆସୁଅଛି ଯେଉଁଟାକି ମୋତେ ସନ୍ତୁଷ୍ଟ ମଧ୍ୟ ମିଳୁଛି ଗଭର୍ଣ୍ଣମେଣ୍ଟ୍ ଜବ୍ ହେଇଥିଲେ ଟିକିଏ କାମ କମ୍ ପଡ଼ିଥାନ୍ତା କିନ୍ତୁ ମୋତେ କାମ କରିବାକୁ ପସନ୍ଦ ଲାଗେ ତ ସେଥିପାଇଁ ମୁଁ ଏଥିରେ ସନ୍ତୁଷ୍ଟ ଅଛି ଏବଂ ମୁଁ ଆଗକୁ ମଧ୍ୟ ସନ୍ତୁଷ୍ଟ ରହିବି ଏ କାମ କରିକି